ମୁଁ ଗୋଟେ ଅନ୍ଲାଇନ୍ରୁ ଗୋଟେ ଘଣ୍ଟାଟେ ମଗାଇଥିଲି ଘରରେ କାନ୍ଥ ଘଣ୍ଟା ଘରର ଯେତକ ସବୁ ଘଣ୍ଟା ଥିଲା ଆଗରୁ ତ ସେଇଗୁଡ଼ାକ ସବୁ ଖରାପ ହେଇଯାଇଥିଲା ମୁଁ ସେ ଘଣ୍ଟାକୁ ବଦଳାଇକି ନୂଆ ଘଣ୍ଟା ଅନ୍ଲାଇନ୍ରୁ ମଗାଇଲି ତ ଅନ୍ଲାଇନ୍ରୁ ମୁଁ ଭାବିଲି କାଳେ ଖରାପ ପଡ଼ିବ କି କ'ଣ କିନ୍ତୁ ବାହାର ମାର୍କେଟ୍ ଅପେକ୍ଷା ଅନ୍ଲାଇନ୍ ଜିନିଷ ଭଲ ପଡ଼ିଲା ମୋର ଘଣ୍ଟାଟେ ଭଲ ପଡ଼ିଛି ବାହାର ଦୋକାନ ଠାରୁ ମୋତେ କିଛି ପଇସା ଲେସ୍ରେ ବି ମିଳିଗଲା ଘଣ୍ଟା ସେହି ଘଣ୍ଟାରେ ଘଣ୍ଟାର ଡିଜାଇନ୍ ବି ଭଲ ଅଛି ଘଣ୍ଟାଟା ହାତକୁ ବି ଭଲ ଲାଗୁଛି ହାତରେ ଧରିଲେ ଓଜନର ବି ତା'ର ଭଲ ଅଛି ଏବଂ କାନ୍ଥରେ ଲଗାଇଲା ପରେ ଘରର ମାନେ ସୌନ୍ଦର୍ଯ୍ୟଟାକୁ ସେ ଟିକେ ଆହୁରି ବଢ଼ାଇ ଦେଉଛି ସେ ସେ ଘଣ୍ଟାରେ ଘଣ୍ଟା ମାନେ ବ୍ୟାଟେରୀ ବି ପକାଇଲେ ବହୁତ ଦିନ ଯିବ ବୋଲି ୱାରେଣ୍ଟି ବି ଅଛି ସେ ଘଣ୍ଟାରେ ମୁଁ ତ ଅନ୍ଲାଇନ୍ ଅପେକ୍ଷା ଯୋଉ ଅଫ୍ଲାଇନ୍ ଅପେକ୍ଷା ଅନ୍ଲାଇନ୍ ଜିନିଷ କାଳେ ଭଲ ପଡ଼ିବ କି ଖରାପ ପଡ଼ିବ ସେଇଟା ମୁଁ ଜାଣିନଥିଲି ତ ମଗାଇ ସାରିଲା ପରେ ସେ ଘଣ୍ଟାକୁ ଦେଖିଲା ପରେ ମୋତେ ଘଣ୍ଟାଟା ବହୁତ ଭଲ ଲାଗୁଛି ତ ସେ ଘଣ୍ଟାର କ୍ଵାଲିଟି କ୍ଵାଣ୍ଟିଟି ବି ସବୁ ଭଲ ଅଛି